ଟି ଭି ସୋ ଗୋଟେ ସୋନିରେ ଆସେ ଗୋଟେ ସିରିଏଲ୍ ତାରକ ମେହେତାକା ଉଲଟା ଚଷମା ସେହି ସୋ'ଟା ମୁଁ ଦେଖେ ଟିକେ କାରଣ ଛୁଆ ଦେଖନ୍ତି ତ ସେହି ସାଙ୍ଗେ ମୁଁ ବି ଟିକେ ଦେଖେ ତ ସେହି ସିରିଏଲ୍ଟା ଭଲ ଲାଗେ ବିି ସେହି ସିରିଏଲ୍ରେ ତା'ମାନେ ସବୁ ଧର୍ମର ଯେମିତି ହିନ୍ଦୁ ମୁସଲିମ ଶିଖ ଇସାଇ ତା' ମାନେ ବିଜନେସ୍ ମ୍ୟାନ୍କୁ ନେଇକି ଡକ୍ଟର ଚାକିରି କଲା ଲୋକ ତା'ପରେ ସବୁ ପରିବାରର ଅଛନ୍ତି କିଏ ଧନୀ ପରିବାରର ଅଛି କିଏ ଗରିବ ପରିବାର ଅଛି କିନ୍ତୁ ଏତିକି ସେଇଠି ଯେମିତି ବା ଥାଆନ୍ତୁ ସମସ୍ତେ ସବୁ ଗୋଟେ ମନ ହେଇକି ରୁହନ୍ତି ଆଉ ସେମାନେ ଯେକୌଣସି ସୁବିଧା ଅସୁବିଧା ଭଲ ମନ୍ଦ ହେଲେ ସମସ୍ତେ ଗୋଟେ ହେଇଯାଆନ୍ତି ଆଉ ସମସ୍ତଙ୍କର ସୁବିଧା ସମୟ ଖୁସି ବାଣ୍ଟନ୍ତି ସୁବିଧାରେ ଆଉ ଯେତେବେଳେ ଅସୁବିଧା ପଡ଼ିଲା ମଧ୍ୟ ସମସ୍ତେ ଠିଆ ହେଇଯାଆନ୍ତି ସେହି ଅସୁବିଧାକୁ ଦୂର କରିବା ପାଇଁ ସମସ୍ତେ ଗୋଟେ ଜାଗାରେ ଏକଜୁଟ ହେଇଯାଆନ୍ତି ସେଥିପାଇଁ ଆଉ ସେହି ଥିରେ ଛୁଆଙ୍କୁ ଶିଖାଇବା ପାଇଁ ମଧ୍ୟ ବହୁତ ଗୁଡ଼ିଏ କିଛି ଅଛି ଛୁଆମାନେ ଯେମିତି ଥରେ ଆଖିର ଆଖି ପାଇଁ ଦାନ ଦେବାର ଥିଲା ଏମିତି ବହୁତ ଗୁଡ଼ିଏ ଅଛି ସେଥିରେ ଛୁଆ ଦେଖିବା ପାଇଁ ବି ମଧ୍ୟ ବହୁତ କିଛି ଅଛି ତ ସେଥିପାଇଁ ସେ ସିରିଏଲ୍ଟା ମୋତେ ବି ଭଲ ଲାଗେ